ଆମର୍ ଆମ ଧର୍ମରେ ହିନ୍ଦୁ ଧର୍ମରେ ଆମ ହିନ୍ଦୁ ଧର୍ମରେ ଆମକୁ ଶିକ୍ଷା ଦିଆଯାଇଛି ଯେ ସମାଜ୍ ସେବା କରିବା ଉଚିତ୍ କାହିଁକିନା ସମାଜ୍ ସେବା କ'ଣ ସମାଜରେ କିଏ ଆମ ଆମ ସବ୍କେ ନାଇ କାଏଁ ଭାବ୍ବ ବଏଲେ ନାଇ କାଏଁ ସବୁ ଲୋକ୍ ହେଲା ଆମର୍ ଗୁଟେ ରକ୍ତରେ ସବୁ ଲୋକ୍ ବୋଲି କହେବେ ଭାବ ଭେଦ ଭାବ୍ ଭେଦ ସେଇଟା ଦେଖାଯାଏନି ସମାଜ୍ ସେବାରେ ସମସ୍ତଙ୍କୁ ସମାନ୍ ଦେଖାଏ ସମସ୍ତଙ୍କୁ ଭାଇ ଭଉଣୀ ସମସ୍ତଙ୍କୁ ମାଆ ବାପା ପରି ଦେଖାଯାଏ କାହିଁକିନା ସ୍ନେହ କରିଲେ ନାଇ କାଏଁ ବହୁତ୍ ଭଲ୍ ସ୍ନେହ ସବ୍କେ କର୍ବାର୍ କଥା ସ୍ନେହ ଆଦର ପ୍ରେମ ପ୍ରେମ ଗୋଟିଏ ଛୁଆକୁ ବା ଗୋଟିଏ ଯାହାକୁ ବି ସେ ବୁଝୁ ନ ଥିବ ତାହାକୁ ପ୍ରେମରେ ବୁଝେଇବ ଭଲସେ ବୁଝେଇବ ସେ ବୁଝି ଯିବ ହଁ ପୁରା ଠିକ୍ ବୁଝି ଯିବ ପ୍ରେମ ହେଉଛି ଏମିତି ଜିନିଷ ପ୍ରେମ ହେଉଛି ମୂଲ୍ୟବାନ୍ ଜିନିଷ୍ ପ୍ରେମ ସମସ୍ତଙ୍କୁ ପ୍ରେମରେ ବୁଝାଇଲେ ବୁଝି ହୁଏ ଯତ୍ନ ଯତ୍ନ ତ ସମସ୍ତଙ୍କୁ କରିବା କଥା ପଶୁ ପକ୍ଷୀ ପଶୁ ପକ୍ଷୀମାନଙ୍କୁ ବି ଯତ୍ନ ନେବା କଥା କ'ଣ ହେଇଯାଇଛି ତାହାକୁ କେନ୍ ଠାନେ ରକ୍ତ ବାହାରୁଛି କା'ଣା ହେଉଛେ ଯଦି ନାଇ କାଏଁ ତା'ର୍ ପଟି ବାନ୍ଧି ଦେବ କି ତାହାକେ ଇ'ଟା କାଣା କରିଦେବ ବଏଲେ ବି ସ୍ନେହ ଗାଈମାନ୍ଙ୍କେ ଗାଈମାନ୍ଙ୍କେ ନେ ପଶୁ ପକ୍ଷୀକେ ସାହାଯ୍ୟ ସେବା କର୍ବାର୍ କଥା ଗାଈ ଗୁଟେ ଗାଈ ଆମ୍କୁ କେତେ କ'ଣ ଦେଉଛି ଗୁରସ୍ ଦେଉଛି ଗୋବର ଦେଉଛି ଗୋବରରେ ଖତ ହେଉଛି ଖତରୁ ଧାନ ଚାଷ ମୁଗ ସବୁ ହେଉଛି ଖତରୁ ଗାଈ ହେଉଛି ବହୁତ୍ ଭଲ ଗାଈକୁ ସେବା କରିବା ଉଚିତ୍ ଗାଈକୁ ସେବା କଲେ ପୁଣ୍ୟ ବି ମିଳିଥାଏ ହିନ୍ଦୁ ଧର୍ମରେ ତ କୁହାଯାଇଛି ଗୋରୁ ଗୋରୁ ମାଆ ହେଉଛି ସମସ୍ତ ସବୁ ଭଗବାନ୍ ତାଙ୍କର୍ ଠାନେ ରହନ୍ତି ସେଥିପାଇଁ ଗାଈକୁ ସବୁବେଲେ ସେବା କରିବା କଥା ଗାଈ ଛେଲି ଏମାନଙ୍କ ତ ସେବା କରିବା ମାଆ ବାପା ମାଆ ବାପା ଭାଇ ଭଉଣୀ ସମସ୍ତଙ୍କୁ ସେବା କରିବା ଉଚିତ୍